ଯଦି ଆମ ଘରେ କିଏ ଅସୁସ୍ଥ ରୁହନ୍ତି କାହା ଦେହ ଖରାପ ହୁଏ ତ ତା ଦେହ ଖରାପ ଅନୁସାରେ ଦେଖିକି ଆମେ ରୋଷେଇ କରୁ ଯେମତି କାହାର ଥଣ୍ଡା ଫଣ୍ଡା ହେଲା ତାକୁ କଢ଼ା ଫାଢ଼ା ବନେଇକି ଦବୁ କି ଗରମ ପାଣି ଦବୁ ପି ପିଇବା ପାଇଁ ଯଦି ଏବେ ତ ଗ୍ୟାସ ପ୍ରୋବ୍ଲେମ ଭୋଉତୁ ହଉଛି ଗ୍ୟାସଟିକ ଭୋଉତୁ ଲୋକଙ୍କର ବାହାରୁଛି ଖାଇବା ପିଇବା ଏପଟ ସେପଟ ହଉଛି ବୋଲି ଗ୍ୟାସଟିକ ବାହାରୁଛି ତ ଯଦି ଗ୍ୟାସ ଫ୍ୟାସ ହେଲା ସନ୍ତୁଳା ରୁଟି ବିଭିନ୍ନ ପ୍ରକାର ପନିପରିବା ଯେମିତି ବାଇଗଣ କୋବି ଟମାଟୋ ସବୁ ପନିପରିବା ମିଶେଇକି ସିଜେଇକି ଯେମିତି ସନ୍ତୁଳା ହୁଏ ସେ ସନ୍ତୁଳା ଆଉ ରୁଟି ଖାଇବା ପାଇଁ ଦଉ ଆଉ ପରିବା ଫରିବା ସିଝା ଏସବୁ ଯେମିତି ଗୋଟେ ସାଧା ଖାଦ୍ୟ ଯେମିତି ଖାଇଲେ ଦେହ ଫେହ ଖରାପ ନ ହବ ଆଉ ବେଶୀ ରାଗ କି ଇଏ ସବୁ ଖାଇବାର ନ ଦେଇକି ଏଇ ସିଜା ପନିପରିବା ସିଜା ସନ୍ତୁଳା ଏଇ ସବୁ ଦେହ ଖରାପ ଥିଲେ ଲୋକଙ୍କୁ କରିକି ଦଉଛୁ ଘରେ